ମାଲକାନଗିରି ଜିଲ୍ଲାର ମୁଖ୍ୟ ସାମାଜିକ କଲ୍ୟାଣ ବିକାଶର କାର୍ଯ୍ୟକ୍ରମ ଯେମିତିକି ଏବେ ପ୍ରାୟ ସବୁ ଗାଁରେ ତ ବିଦ୍ୟାଳୟ ବିଦ୍ୟାଳୟ ଯୋଗ ତିଆରି କରିଛନ୍ତି ସେଠି ଶିକ୍ଷା ଆଜିକାଲି ପିଲାମାନଙ୍କୁ କୌଣସି ଶିକ୍ଷା ପାଇଁ କୌଣସି ଅସୁବିଧା ହେଉନାହାନ୍ତି ସମସ୍ତଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ମିଳିଛନ୍ତି ବିଦ୍ୟାଳୟରୁ ସ୍କୁଲ୍ ବିଦ୍ୟାଳୟରୁ ଡ୍ରେସ୍ ଡ୍ରେସ୍ ଦିଆ ହେଉଛି ମାଗଣାରେ ଶିକ୍ଷା ଲାଭ କରୁଛନ୍ତି ପିଲାମାନେ ଆଜିକାଲି ବିଦ୍ୟାଳୟରୁ ତାପରେ ସ୍ୱାସ୍ଥ୍ୟ ସେବା ପାଇଁ ଆଜିକାଲି ପାଖା ସବୁ ଗାଁର ପାଖରେ ପାଖାପାଖି ଗୋଟେ ମେଡ଼ିକାଲ୍ ମେଡ଼ିକାଲ୍ ତିଆରି କରିଛନ୍ତି ଓଡ଼ିଶା ସରକାର ସମସ୍ତେ ସେ ସେଠିବି ଜଣଙ୍କ ହଠାତ୍ ସେ କୌଣସି ଅସୁବିଧା ହେଲେ ମେଡ଼ିକାଲ୍ ଯାଉଛନ୍ତି ଆଜିକାଲି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସେବା ପାଇଁ କୌଣସି ଅସୁବିଧା ହେଉନାହାନ୍ତି ଲୋକମାନଙ୍କୁ ଭ୍ ସବୁ ଗାଁର ପାଖାପାଖି ଗୋଟେ ଗୋଟିଏ ମେଡ଼ିକାଲ୍ ତିଆରି କରି ଦେଉଛନ୍ତି ଦାରିଦ୍ର୍ର ଶୈବ୍ୟ ଓ ଦାରିଦ୍ର୍ୟ ଓଡ଼ିଶାରେ ତ ସେମିତି ଦାରିଦ୍ର ଦେଖାଯାଉ ନାହିଁ ସବୁ ଦାରିଦ୍ର୍ୟ ବୃଦ୍ଧି ପାଇଯାଇଛି ସବୁ ଦାରିଦ୍ର୍ୟ ହ୍ରାସବେ ବର୍ତ୍ତମାନ ନାହିଁ କହିଲେ ଚଲେ ମହିଳା ସଶକ୍ତିକରଣ ଏମିତିତ କେତେ କ'ଣ ଅଛି ବିଧବା ପେନ୍ସନ୍ ଭିନ୍ନକ୍ଷମ ପେନ୍ସନ୍ ଅନ୍ନପୂର୍ଣ୍ଣା ଅନ୍ତଦାୟ ବିଧବାମାନଙ୍କୁ ପେନ୍ସନ୍ ଦିଆଯାଉଛି